ଭାରତରେ ଅନେକ ଗୁଡ଼ିଏ ସାଂସ୍କୃତିକ ପରମ୍ପରା ଦେଖିବାକୁ ମିଳେ ଯଥା ମା ମଙ୍ଗଳାଙ୍କ ପାଖରେ ନିଆଁ ଉପରେ ଚାଲିବା ନିଆଁ ଉପରେ ଚାଲିଲେ ସମସ୍ତେ ବିଶ୍ଵାସ ରଖନ୍ତି କି ନିଜର ମନସ୍କାମନା ପୂର୍ଣ୍ଣ ହେବ ସେହିଭଳି ଆମର ଆନ୍ଧ୍ରପ୍ରଦେଶର ତିରୁପତି ଠାରେ ଯେଉଁ ତିରୁପତି ବାଲାଜୀ ମନ୍ଦିର ଅଛି ସେଠାକୁ ଯେତେବେଳେ କୌଣସି ତୀର୍ଥଯାତ୍ରୀ ଯାଆନ୍ତି ସେଠାରେ ଲଣ୍ଡା ହୁଅନ୍ତି କୁହାଯାଏ କି ସେଠାରେ ଯିଏ ଲଣ୍ଡା ହେବ ତାହାର ମନସ୍କାମନା ପୂର୍ଣ୍ଣ ହେବ କାଉଡ଼ିଆ ଯାତ୍ରା ଶିବ ଠାକୁରଙ୍କ ନାମରେ ଲୋକମାନେ ଯାତ୍ରା କରନ୍ତି କାଉଡ଼ିଆ ଯାତ୍ରା କରନ୍ତି ପାଣି ନେଇ ନେଇ ଶିବଙ୍କ ଲିଙ୍ଗରେ ପାଣି ଢାଳନ୍ତି ସେହିଭଳି ଆଉ ଗୋଟିଏ ହେଉଛି ପର୍ବ ଜାଗର ଯାତ୍ରା ଜାଗର ଯାତ୍ରାରେ ଲୋକମାନେ ଶିବଙ୍କ ନାଁରେ ଦୀପ ଦିଅନ୍ତି ମନସ୍କାମନା ପୂର୍ଣ୍ଣ ପାଇଁ ସେଇଭଳି ଦୀପାବଳୀରେ ଲୋକମାନେ ଦୀପ ଜାଳନ୍ତି ଏହିଭଳି ଅନେକ ସାଂସ୍କୃତିକ ପରମ୍ପରା ଭାରତରେ ଦେଖିବାକୁ ମିଳିଥାଏ ଭାରତର ପ୍ରତ୍ୟେକ ରାଜ୍ୟରେ ପ୍ରତ୍ୟେକ ଜିଲ୍ଲାରେ ବିଭିନ୍ନ ପ୍ରକାରର ସାଂସ୍କୃତିକ ପରମ୍ପରା ଦେଖିବାକୁ ମିଳିଥାଏ ଯାହାକି ଅନ୍ୟ ଦେଶରେ ଦେଖିବାକୁ ମିଳେ ନାହିଁ ଏହିଭଳି ଭାବରେ ଭାରତ ଅନ୍ୟ ଦେଶଠାରୁ ଭିନ୍ନ ଅଟେ